ହ୍ୟାଲୋ କିଏ ପରିବାବାଲା କହୁଛନ୍ତି ଆଉ ପରିବା ସବୁ ଭଲ ଫ୍ରେଶ୍ ପରିବା ଅଛି ଆପଣଙ୍କ ପାଖରେ ଆଉ ସବୁ ରେଟ୍ କଣ କେତେ ଅଛି ସବୁ ମୁଁ ନେବି ଆଳୁ ବାଇଗଣ ପୋଟଳ କୋବି ବିଲାତି ପିଆଜ ଅଦା ରସୁଣ ସବୁ ନେବି ଆଳୁ କେଜି କେତେ ଆଚ୍ଛା ଆଉ ଏ ପିଆଜ କୋବି କେତେ ଗୋଟା କେତେ ନେଉଛ ହଁ ଆଚ୍ଛା ଆଉ ଅଦା ରସୁଣ

ହଁ ଡେଲିଭରି ଡେଲିଭରି ବୟ ହାତରେ ପଠେଇଦେବ ସବୁ ଅଦା ପିଆଜ ରସୁଣ ଯାହା ଯାହା ସବୁ କହିଲି କୋବି ବାଇଗଣ କେତେ ରେଟ୍ ଅଛି ପଚାଶ ଟଙ୍କା ଅଛି ଆଉ ବିନସ୍ ବିନସ୍ ବିନସ୍ ଅଶୀ ଆଚ୍ଛା ଏବେ ସବୁ ଚଢା ରେଟ୍ ଅଛି ଆଉ ଟିକେ ରେଟ୍ କମଉ ନାହାନ୍ତି ହଉ ମୁଁ ସବୁ ପରିବା ମୁଁ ଆଜି ନେବି ସବୁ ଜିନିଷରୁ କେଜିଏ କେଜିଏ ନେବି ଆଉ

ହଁ ହଁ ଆଉ ଧନିଆ ପତ୍ର ବି ବିଡ଼ା ରହିଥିବ ଅଧିକା ଲେମ୍ବୁ ସାରୁ ସବୁ ଦେବ

ଆଉ ମୁଁ ଲେଖିକି ପଠେଇଦେବି ଆପଣଙ୍କ ପାଖକୁ ପଠେଇଦେବି ହ୍ୱାଟ୍ସପ୍ରେ ପଠେଇଦେବି ହଁ ହଉ ସେଇ ଅନୁସାରେ କରିଦେଇ କିରି ବୟ ହାତରେ ପଠେଇଦେବ ଆଉ ହଁ ହଁ ସବୁ ଫ୍ରେଶ୍ ପରିବା ମୋର ଦରକାରେ କାରଣ କଖାରୁ କେଜି କେତେ ଅଛି କଖାରୁ ଅମୃତଭଣ୍ଡା ଆମର ତ ଡାଇବେଟିସ୍ ପେସେଣ୍ଟ୍ ସଂତୁଳା ଟିକେ ଖାଇବୁ ଆଉ ଅମୃତଭଣ୍ଡା ଫ୍ରେଶ୍ ଅମୃତଭଣ୍ଡା

ହଉ ମୁଁ ଲେଖିକିରି ହ୍ୱାଟ୍ସପ୍ରେ ପଠେଇ ଦେଉଛି ଆଉ ଆପଣ ପଠେଇଦେବେ ବୟ ହାତରେ ଆଉ ହଁ ହଉ ହଉ ହଉ ରହୁଛି